ଯାଜପୁର ଜିଲ୍ଲାରେ ସାଂସ୍କୃତିକ ପର୍ବଗୁଡ଼ିକ ପାଳନ କରାଯାଏ ସେଥିମଧ୍ୟରୁ ଦୀପାବଳି ହୋଲି ରଜ ସଂକ୍ରାନ୍ତି କୁମାରପୂର୍ଣ୍ଣିମା ପ୍ରଥମାଷ୍ଟମୀ ଇତ୍ୟାଦି ଅନେକ ପ୍ରକାର ପାଳନ କରାଯାଇଥାଏ ସେଥିମଧ୍ୟରୁ ମୋତେ ରଜ ପର୍ବଟି ବହୁତ ପସନ୍ଦ କାହିଁକିନା ସେହି ସେହି ପର୍ବରେ ସେହି ପର୍ବରେ ପିଠାପଣା ରଜଦୋଳି ଲାଗିଥାଏ ସେଠି ରଜ ରଜ ପର୍ବରେ ଆମେ ଦୋଳି ଖେଳୁ ଆଉ ପିଠା ଖାଉ ଆଉ ବିଭିନ୍ନ ବିଭିନ୍ନ ପ୍ରକାର ଖେଳ ଖେଳୁ ଇତ୍ୟାଦି ଆଉ ସେହି ତିନିଦିନ ମଧ୍ୟ ପାଳନ କରାଯାଇଥାଏ ଆଉ ମୋତେ ଦୀପାବଳି ଦୀପାବଳି ବି ପର୍ବଟି ମୋତେ ବହୁତ ପସନ୍ଦ କାହିଁକିନା ଦୀପାବଳି ଏହା ଏକ ପୂର୍ବପୁରୁଷଙ୍କର ପିଣ୍ଡଦାନ ଅଟେ ଏହା ମଧ୍ୟ ସବୁଠାରୁ ବଡ଼ ଅମାବାସ୍ୟା ଅଟେ ଏ ଦୀପାବଳି ଦିନଟି ପ୍ରତ୍ୟେକ ଘରରେ ଆଲୋକ ଖେଳାଇଥାଏ ଆଉ ମଧ୍ୟ ପର୍ବ ଅଛି ମୋତେ ଭଲଲାଗେ ସେଥିମଧ୍ୟରୁ ହୋଲି ପର୍ବ ମୋତେ ଭଲ ଲାଗେ ହୋଲି ହୋଲିରେ ଏଥିରେ ରାଧା କୃଷ୍ଣଙ୍କର ପୂଜା ହୋଇଥାଏ ରଙ୍ଗ ରଙ୍ଗ ରଙ୍ଗ ଖେଳୁ କବାଡ଼ି ଖେଳୁ ହୋଲି ସେଥିମଧ୍ୟରୁ ଆମେ ପ୍ରଥମାଷ୍ଟମୀ ବି ପାଳନ କରୁ